ମୋର ସ୍କୁଲ ଲାଇଫରେ ଷ୍ଟଡିରେ ବହୁତ ଭଲ ଥିଲା ତ ଯେତେବେଳେ ମୁଁ କଲେଜରେ ଆଡମିସନ୍ କଲି ତ ସେତେବେଳେ ଷ୍ଟଡିରେ ସବୁକିଛି ଠିକ୍ ଥିଲା କିନ୍ତୁ ଇଂଲିଶରେ ମୋର କମଜୋର ଟିକେ ଥିଲା ଟିଉସନ୍ରେ ବି ମୁଁ ବହୁତ ଚେଷ୍ଟା କଲି ଇଂଲିଶ ପଢ଼ିବା ପାଇଁ ତ ସେଟା ବି ଚେଷ୍ଟା କରିବାରୁ ହେଲାନି ଘରେ ବି ଆସିକି ବହୁତ ଟ୍ରାଏ କରୁଥିଲି ପଢ଼ିବା ପାଇଁ ତ ଏଗ୍ଜାମ୍ ଯେତେବେଳେ ହୁଏ ମୁଁ ଇଂଲିଶରେ ହିଁ ଫେଲ୍ ହୋଇଯାଏ ଆଉ ବାକି ସବୁ ସବଜେକ୍ଟ ଗଣିତ ବିଜ୍ଞାନ ଇତିହାସ ସବୁରେ ପାସ୍ ହୁଏ ଇଂଲିଶରେ ହିଁ ଫେଲ୍ ହୋଇଯାଏ ତ ଲାଇଫ୍ରେ ଯେତେ ବିି ଏଗ୍ଜାମ୍ ଦିଏ ଇଂଲିଶରେ ହିଁ ସବୁବେଳେ ଫେଲ୍ ହେଇକି ଆସେ ଅଭିଜ୍ଞତାାରୁ ମୁଁ ଏଇଆ ହିଁ ଶିଖିଲି